ଆଗକାଳରେ ମାନେ ଲୋକମାନେ କୌଣସି ମଧ୍ୟ ସୁବିଧା ପାଉନଥିଲେ ଏବେର ଯୁଗରେ ମାନେ ଯେଉଁ ପିଲାମାନେ ବି ଆଗ ମାନେ କୌଣସି କାମ କରିବାକୁ ହେଲେ ମଧ୍ୟ ସେମାନେ କିଛି ସାହାଯ୍ୟ ପାଉନଥିଲେ ଏବେର ଯୁଗରେ ହେଉଛି ମାନେ ଯାହା କରିବା ତାହାରେ ଯେଉଁମାନର କଳା ଓ ହସ୍ତଲିିପୀ କ୍ଷେତ୍ରରେ ମାନେ ବହୁତ ଭଲ ହେଉଛି ସ୍କୁଲ ବା ଡ୍ରଇଂ ଡ୍ରଇଂରେ ଭାଗ ନେବେ ବା ଯେଉଁଥିରେ ସେମାନଙ୍କର ଭଲ ହେଉଛି ତ ସେମାନେ ପ୍ରତିଯୋଗିତାରେ ଫାଷ୍ଟ ହୋଇ ବା କ'ଣ ହୋଇ ସେମାନେ ଅଧିକ ଅଧିକ ଏଟା ହୋଇକି ମାନେ ଫାଷ୍ଟ ହୋଇକିରି ସେମାନେ ପ୍ରଥମେ ବ୍ଲକ୍ ଯିବ ମାନେ ଏମିତି ହେଇ ହେଇ କଣ ରାଜ୍ୟରେ ଯୋଗଦାନ କରିବେ ମାନେ ସେମାନଙ୍କର ଯାହା ଯାହା ଦରକାର ପରିଚୟ ଯାହା ବିି ଅନେକ ପ୍ରକାର କ'ଣ ଦରକାର ହୋଇଥାଏ ସେଥିରେ ଯେମିତି କୌଣସି ରାଜ୍ୟ ବା ଯେଉଁଥିରେ ବି ପ୍ରତିଯୋଗିତା ହେଲା ସେଥିରେ ଯଦି ଆମେ ଜିତିବା ତାହେଲେ ଆହୁରି ଉପର ଉପରକୁ ଯିବା ଆମେ ସେଥିରେ ଡ୍ରଇଂ ବା ତୁମେ ହସ୍ତଲିପି ହସ୍ତଲିପିରେ ଯଦି ସୁନ୍ଦର ହେଉଥାଏ ତ ଶିକ୍ଷକମାନେ ବି ସେମାନେ ଅଧିକ ଏତା କରିବାକୁ ଚାହାନ୍ତି ଯେମିତି ଗୋଟେ ପିଲାଟା ଅଧିକ ମାନେ ଆଶା ରଖୁ ଯେ ସେଇ ସେଠି ଯାଇକି ସେ ଫାଷ୍ଟ ହୋଇ ଆସିଥାଉ ସେଥିରେ ମାନେ ଅନେକ ସାହାଯ୍ୟ ମଧ୍ୟ କରିଥାନ୍ତି ସେଠି ଗଲେ ସେଠାରେ ଯଦି ଆମେ ପ୍ରଥମେ ହେବା ତ ସେଠାରେ ସେମାନେ କୌଣସି ପ୍ରାଇଜ୍ ବା ସେମାନେ ଅଧିକ ଆଗକୁ ନେବାକୁ ଚେଷ୍ଟା ମଧ୍ୟ କରିଥାନ୍ତି ସେଠାରେ କ'ଣ ଯଦି ଯିବେ କେବେ ନିରାଶ ଯଦି ପ୍ରଥମେ ହେଲେ ତ ସେଥିପାଇଁ କିଛି ନିରାଶ ହେବାକୁ ପଡ଼ିବନି ସେମାନେ କିଛି ବି କ'ଣ ଦେବେ ଓ ମଧ୍ୟ ଟଙ୍କା ଦେବେ ତୁମେ ସମ ଓଡ଼ିଶାରେ ଟପର ହବ ସମସ୍ତେ ତୁମକୁ ଜାଣିବେ ଏ ପିଲାଟାର ଏମିତି ଭଲ ହେଉଛି ସେ ପିଲାଟା ସେମିତି ଭଲ ହେଉଛିି ବୋଲି ତୁମେ ଏ ହେତରେ ଫାଷ୍ଟ ହେଇଯିବ କାରଣ ଯେଉଁମାନଙ୍କର ହସ୍ତଲିିପି ଓ ମାନେ ଡ୍ରଇଂ ଭଲ ହେଉଛି ସେମାନେ ଅଧିକ ଧ୍ୟାନ ଦିଅନ୍ତୁ ସେଠାରେ ଭଲ ଡ୍ରଇଂ ଓ ଏଇଟା କରିକି ରାଜ୍ୟରେ ଯାଇକି ପୁରସ୍କାର ଆଣନ୍ତୁ